ଓଡ଼ିଶାର ପ୍ରମୁଖ ସରକାରୀ ଯୋଜନା ଗୁଡ଼ିକ ହେଉଛି ଆମର ମାଗଣା ସାଇକେଲ୍ ଯୋଜନା ଯେଉଁଟା କି ଆମର ଓଡ଼ିଶାରେ ବହୁତ ଗରିବ ବା ସାଧାରଣ ମଧ୍ୟବିତ୍ତ ପରିବାରର ଲୋକମାନେ ବାସ କରନ୍ତି ଯିଏକି ଖଣ୍ଡେ ସାଇକେଲ୍ କିଣିକି ସ୍କୁଲ୍ ଯିବା ଆମ ପକ୍ଷେ ସମ୍ଭବ ହୋଇନଥାଏ ତେଣୁ କରି ସରକାର ଆମକୁ ମାଗଣା ସାଇକେଲ୍ ଯୋଜନା ବି ଦିଏ ଏବଂ ସରକାର ଯେଉଁ ଉଜ୍ଜ୍ୱଳା ଯୋଜନା ରହିଛି ଯାହାକି ଆମକୁ କୁଟା ଜାଳିକି ଯେଉଁ ଆମର ଆମ ଘରେ ମାନଙ୍କରେ ସବୁ ରୋଷେଇ ହୁଏ ଧୂଆଁ ହୁଏ ତା'ଠାରୁ ବଞ୍ଚିବା ପାଇଁ ଆମକୁ ଉଜ୍ଜ୍ୱଳ ଯୋଜନା ଦେଇଛି ଏବଂ ଯେଉଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯେଉଁ କାର୍ଡ଼ ହେଇଛି ଯାହାଫଳରେ କି ଆମର ସ୍ୱାସ୍ଥ୍ୟ ଖରାପ ହେଲେ ଆମକୁ ଡାକ୍ତରଖାନାରେ ଗଲେ ସେ କାର୍ଡ଼ ଦ୍ୱାରା ଆମର ଉପକୃତ ହୁଏ ଆମର ଚିକିତ୍ସା କରାଯାଇପାରେ ମେଧାବୃତ୍ତି ଯେଉଁଟାକି ଆମ ପିଲାମାନେ ବା ଆମମାନଙ୍କର ପାଠ ପଢ଼ାରେ ଉନ୍ନତି ଆଣେ ବିଜୁ ଗାଡ଼ି ଯେଉଁଟା ରହୁଛି ଯେଉଁଟାକି କମ୍ ଟଙ୍କାରେ ଆମକୁ ସହରମାନଙ୍କ ପାଖ ସହରରେ ପହଞ୍ଚାଇବାରେ ସୁବିଧା ସୁଯୋଗ ଆଣିଦିଏ